ଭାର ଶିକ୍ଷା ବ୍ୟବସ୍ଥା ହେଉଛି ଏକ ବହୁତ ମନ ସୁଦୃଢ଼ ଅଟେ କାହିଁକିନା କୋଭିଡ଼୍ କରୁଣା ସମୟରେ କରୁଣା ସମୟରେ ଅନଲାଇନ୍ କ୍ଲାସ୍ ଯୋଗୁ ପିଲାମାନେ ମୋ ମୋବାଇଲ୍ର ଅପବ୍ୟବହାର କଲେ ପାଠ ପଢ଼ିବା ଯୋଗୁ ସେମାନେ ଗେମ୍ ଖେଳିଲେ ଓ ମୋବାଇଲ୍ରେ ଅନ୍ୟ ଗେମ୍ ଖେଳିଲେ ଓ ଭିଡ଼ିଓ ଦେଖିଲେ ମୋବାଇଲ୍ର ଅପବ୍ୟବହାର କଲେ ମୋବାଇଲ୍ ଅପବ୍ୟବହାର ହେତୁ ପିଲାମାନେ ବହୁତ ବର୍ବାଦ ହୋଇଗଲେ ସେଥିପାଇଁ ପିଲାମାନେ ଖୁସିରେ ଓ ଅନ୍ୟ କାମରେ ଲାଗିଥିଲେ ପିଲାମାନେ ହଉଛନ୍ ପିଲାମାନେ ଅନ୍ୟ କାମରେ ଲାଗି ଯାଇଥିଲେ ମୋବାଇଲ୍ ହେଉଛି ଏକ ଭଲ କାମ ଦବାରୁ ସେମାନେ ଖରାପ କାମରେ ବ୍ୟବହାର କଲେ ମୋବାଇଲ୍ରେ ବହୁତ ଗେମ୍ ଖେଳି ଓ ଭିଡ଼ିଓ ଖେଳି ବୋମା ମୋବାଇଲ୍କୁ ହ୍ୟାଙ୍ଗ୍ କରିଥିଲେ ମୋବାଇଲ୍ ମୋବାଇଲ୍କୁ ଅପବ୍ୟବହାର କରିଥିଲେ ସେଥିପାଇଁ ଅନଲାଇନ୍ କ୍ଲାସ୍ କରି କୋଭିଡ଼୍ରେ ଅଫଲାଇନ୍ କ୍ଲାସ୍ କରିବା ହିଁ ବହୁତ ଭଲ ହୋଇଥାଏ ଅନଲାଇନ୍ କା କ୍ଲାସ୍ କରିବା ବହୁତ ଅପବ୍ୟବହାର ଅଟେ ଅନଲାଇନ୍ କ୍ଲାସ୍ ଯୋଗୁ ଅନଲାଇନ୍ କ୍ଲାସ୍ ଯୋଗୁ ବହୁତ ପିଲାମାନେ ମୁର୍ଖ ବା ମୁର୍ଖରେ ପୀଡ଼ିତ ହେଲେ ଅନଲାଇନ୍ କ୍ଲାସ୍ ଅନଲାଇନ୍ କ୍ଲାସ୍ ହେଉଛି ଏକ ବହୁତ ପୂର୍ଣ୍ଣ ବହୁତ ପୂର୍ଣ୍ଣ ଖରାପ କଥା ଅନଲାଇନ୍ କ୍ଲାସ୍ ଅନଲାଇନ୍ କ୍ଲାସ୍ ନହେଲେ ଆମ ଭାରତ ଆଗାମୀ ଅଧ୍ୟାୟରେ ପ୍ରଥମ ସ୍ଥାନ ଅଧିକାର କରିବ ଭାରତର ଶିକ୍ଷାରେ ବହୁତ ସୁଦୃଢ଼ ହେବ ଭାରତର ଶିକ୍ଷାରେ ବହୁତ ପିଲାମାନେ ଡକ୍ଟର୍ ଡକ୍ଟର୍ ଭିଡ଼ିଓ ଇଞ୍ଜିନିଅର୍ କଲେକ୍ଟର୍ ସବୁକିଛି ହୋଇପାରିବେ ପିଲାମାନଙ୍କର ଜୀବନ ହେଉଛି ଏକ ପୂର୍ଣ୍ଣ ଅଟେ ପିଲାମାନଙ୍କୁ ଏକ ଶିକ୍ଷକ ହିଁ ତାଙ୍କ ଜୀବନକୁ ଆଲୋକ ଦେଖାଇଥାଏ ସେ ମୋବାଇଲ୍ ନୁହେଁ ମୋବାଇଲ୍ ମୋବାଇଲ୍ ନୁହେଁ ପିଲାମାନଙ୍କୁ ଶିକ୍ଷକ ହିଁ ଜୀବନରେ ଆଲୋକ ଦେଖାଇଥାଏ ସେଥିପାଇଁ ଅନଲାଇନ୍ କ୍ଲାସ୍ ନହୋଇ ଅଫଲାଇନ୍ କ୍ଲାସ୍ ହେବା ହିଁ ଅଫଲାଇନ୍ କ୍ଲାସ୍ ହବା ନିଶ୍ଚୟ ଜରୁରୀ ସେଥିପାଇଁ ମୁଁ ଅନଲାଇନ୍ କ୍ଲାସ୍କୁ ବନ୍ଦ ଭାବରେ ବନ୍ଦ କରିବାକୁ ଚାହୁଁନି ସେଥିପାଇଁ ଅନଲାଇନ୍ କ୍ଲାସ ନହେବା ଯୋଗୁ ପିଲାମାନେ ବହୁତ ପାଠ ପଢ଼ି ନାମ ରଖିବେ